ହେଲୋ ସାର୍ ହଁ କୁହନ୍ତୁ କିଏ କହୁଛନ୍ତି ହଁ ଆଚ୍ଛା ମେସୋ ଅନଲାଇନ୍ ସପିଂରୁୁ କହୁଛନ୍ତି ହଁ ହଁ ଆଜ୍ଞା ମୁଁ ମୌସୁମୀ କହୁଛି ହଁ ମୁଁ ଗୋଟେ ହେୟାର ଅଏଲ ଅର୍ଡର୍ କରିଥିଲି ସେ ହଁ ଆଜି ଅର୍ଡର୍ ଦେବେ ମୋର ତ କାଲିକି ଡେଟ୍ ଥିଲା ଆଜି ଅର୍ଡର୍ ପଳେଇ ଆସିଲା ହଉ ଠିକ୍ ଅଛି ଆପଣ ଏବେ କୋଉଠି ଲୋକେସନ ପାଉନାହାନ୍ତି ଆଉ ଆପଣ ଏବେ କୋଉଠି ଆପଣ ଏବେ ପର୍ଟିକୁୁଲାର କୋଉଠି ଅଛନ୍ତି ଆଚ୍ଛା ଜଗତସିଂହପୁରରେ ଅଛନ୍ତି ବସ୍ ଷ୍ଟାଣ୍ଡରେ ତ ହଁ ହଉ ହଉ ଠିକ୍ ଅଛି ଦେଖନ୍ତୁ ଗୋଟେ କେନାଲ ଅଛି

ସେ କେନାଲ କେନାଲ ରାସ୍ତାରେ ଦୁଇ ତିନି କିଲୋମିଟର ଆଗକୁ ଆସନ୍ତୁ ହଁ ଆଗକୁ ଆସିକି ଦେଖିବେ ଗୋଟେ ଗ୍ରୀନ୍ କଲରର ତିନି ମହଲା କୋଠା ଅଛି ପ୍ଲଟ ନମ୍ବର ଶହେ ଚବିଶ ଲେଖାଥିବ ଗେଟ୍ରେ ସେଇଠି ଆମେ ସେକେଣ୍ଡ ଫ୍ଲୋରରେ ରହୁଛି ସେଠିକି ଆସିକି କଲ୍ କରନ୍ତୁ ନାଇଁ ଯଦି ପ୍ଲଟ ନମ୍ବର ନ ପାଇଲେ ତାହେଲେ ରାମ ସାହୁ କି ପଚାରିଦେବେ ସେଇଠି ପାଖରେ ଯିଏ କହିଦେବେ ନହେଲେ ଆପଣ ଆପଣଙ୍କ ନହେଲେ ମୋତେ କଲ୍ କରିବେ ମୁଁ ହ୍ୱାଟସଅପ୍ରେ ଲୋକେସନ୍ ସେୟାର କରିଦେବି ଆଚ୍ଛା ଆପଣଙ୍କୁ କେତେ ସମୟ ଲାଗିବ